ହୁଁ ମୋତେ ଚିତ୍ରାଙ୍କନ କରିବା ପାଇଁ ବହୁତ ଭଲ ଲାଗେ ମୁଁ ଛୋଟବେଳରୁ ହିଁ ଚିତ୍ରାଙ୍କନ କରେ ମୁଁ ଘରେ ଚିତ୍ରାଙ୍କନ କରେ ଯେମିତିକି ଘରର ଚଡ଼େଇର ବଗର ପାହାଡ଼ର ଇତ୍ୟାଦିର ଚିତ୍ର ଅଙ୍କନ ଆଙ୍କେ ମୁଁ ସ୍କୁଲ୍ରେ ଥିଲାବେଳେ ମଧ୍ୟ ବିଭିନ୍ନ କମ୍ପିଟିସନ୍ରେ ଚିତ୍ରାଙ୍କନର କମ୍ପିଟିସନ୍ରେ ପାର୍ଟିସିପେଟ୍ କରୁଥାଏ ଓ ଫାଷ୍ଟ୍ ପ୍ରାଇଜ୍ ମଧ୍ୟ ପାଉଥିଲି କଲେଜ୍କୁ ଗଲା କଲେଜ୍କୁ ଗଲାପରେ ମଧ୍ୟ ସେଠାରେ ବି ବିଭିନ୍ନ ଆନୁଆଲ୍ ଫଙ୍କସନ୍ ହଉ କି କଲ୍ଚରାଲ୍ ପ୍ରୋଗ୍ରାମ୍ ହଉ କି ଇତ୍ୟାଦି ପ୍ରୋଗ୍ରାମ୍ମାନଙ୍କରେ ମୁଁ ପାର୍ଟିସିପେଟ୍ କରୁଥିଲି ଆଉ ଚିତ୍ରାଙ୍କନରେ ଫାଷ୍ଟ୍ ପ୍ରାଇଜ୍ ଆଣୁଥିଲି ଗୋଟେ ଭଲ କଲେଜ୍ ହେଉଛି ଗୋଟେ ଭଲ କଲେଜ୍ ଚିତ୍ରାଙ୍କନରେ ହେଉଛି ଭୁବନେଶ୍ୱରରେ ଅଛି ସେଠାକୁ ମୋତେ ଯିବାର ବହୁତ ଇଚ୍ଛା ଅଛି ହେଲେ ପଇସା ପ୍ରୋବ୍ଲେମ୍ ହେଇଥିବାରୁ ମୁଁ ସେଇଟାକୁ ଯାଇପାରିଲିନି ସେ ସେଠାରେ ଚିତ୍ରାଙ୍କନର ଟ୍ରେନିଙ୍ଗ୍ ଭଲ ଭାବରେ ଦିଆଯାଏ ଓ ସେଠାରେ ବିଭିନ୍ନ ସୁବିଧା ମଧ୍ୟ ରହିଛି ହେଲେ ମୋ ପାଖରେ ପଇସା ନଥିବାରୁ ମୁଁ ସେଠାକୁ ଯାଇପାରୁନାହିଁ